ହ୍ୟାଲୋ ମୋର ଗୋଟେ ସାଙ୍ଗଟେ ଥିଲା ସେ ଚୁଡ଼ି ଆଣିଥିଲା ଚୁଡ଼ି ସେ ବହୁତ ବେଶୀ ବହୁତ ବେଶୀ ଟଙ୍କା ଦେଇକି ଆଣିଥିଲା କିନ୍ତୁ ତା'ର ଇଏ ପଡ଼ିଲା ସେହି ଚୁଡ଼ି ସେ ଆଣିଥିଲା ବେଶୀ ଟଙ୍କା ଦେଇକି ସେହି ଚୁଡ଼ି ମୁଁ ଆଣିଥିଲି ପ୍ଲେନ୍ ଚୁଡ଼ି କମ୍ ଟଙ୍କା ଦେଇକି କିନ୍ତୁ ଗୋଟେ ଗୋଟେ ଜିନିଷ ଏମିତି ପଡ଼େ ସେ ଭଲ ବେଶୀ ଦାମ୍ ହୋଇଥିଲେ ମଧ୍ୟ ସେଇଟା ଭଲ ପଡ଼େନି ଆଉ ଗୋଟେ ଗୋଟେ ଜିନିଷ କମ୍ ଦାମ୍ ହୋଇଥିଲେ ବି ମୁଁ ପ୍ଲେନ୍ ଯୋଉଟା ଆଣିଥିଲି କିନ୍ତୁ ସେଇଟା ବହୁତ ଭଲ ପଡ଼ିଲା ବହୁତ ଦିନ ଲାଷ୍ଟିଂ କଲା କଲର୍ ବି ତା'ମାନେ ତା ରଙ୍ଗ ବି ବହୁ ତା'ମାନେ ଗଲା ବହୁତ ଦିନ କିଛି ହେଲାନି ଭଲ ପଡ଼ିଲା ସେ ଚୁଡ଼ି ମୋର ଏମିତି ଉତ୍ପାଦନରେ ବହୁତ ଜିନିଷ ଭଲ ପଡ଼େ ଆଉ ଗୋଟେ ଗୋଟେ ଥରେ ମୋର ଚୁଡି ଭଲ ପଡ଼ିଥିଲା